ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ଆମର ସାରା ଜିଲ୍ଲାର ସମସ୍ତ ସୁବିଧା ଅସୁବିଧା ମାନ ଦୂର ହୋଇଗଲା କାରଣ ଆଗରୁ ଯେତେବେଳେ କଂଗ୍ରେସ ସରକାର ଥିଲା ବା ସେତେବଳକୁ ଲୋକମାନେ ଖାଇବା କୁ ଚାଉଳ ମୁଠେ ଭଲ ଭାବରେ ପାଇପାରୁନଥିଲେ ଏବେ କିନ୍ତୁ ଟଙ୍କାଟାରେ ଆମ ନବୀନ ସରକାର ଦେଉଛି ବୁଢ଼ା ବୁଢ଼ୀକୁ ଭତ୍ତା ଦେଉଛି ଆଉ ବୁଢ଼ା ବୁଢ଼ୀକୁ କମଳ ଦେଉଛି ଆଉ ଚାଲିବା ପାଇଁ ଚପଲ ଦେଉଛି ଆଉ ବିଭିନ୍ନ ସମସ୍ୟା ଦୂରୀଭୂତ କରି ଏ ସୁନାର ଓଡ଼ିଶା କରିଛନ୍ତି ଆମ ନବୀନ ନବୀନ ପଟ୍ଟନାୟକ